ହ୍ୟାଲୋ ସାର୍ ମୁଁ ରାଜନଗରରୁ ଶ୍ରୀମତୀ କହୁଛି ଯେଉଁ ଶାଢ଼ୀଟା ମଗାଇଥିଲି ସେ ଶାଢ଼ୀଟା ଆସିଲା ମୁଁ ବି ପିନ୍ଧିଲି ଶାଢ଼ୀଟା ଡିଜାଇନ ବହୁତ ଭଲ ଲାଗୁଛି କଲର୍ଟା ବି ବହୁତ ପସନ୍ଦ ଅଛି ଫୁଲଟା ବି ବହୁତ ଭଲ ଲାଗୁଛି କପଡ଼ାଟା ବି ଭଲ କପଡ଼ାଟା ଆଉ ମୁଁ ଚାରି ପାଞ୍ଚ ମାସ ଭିତରେ ପିନ୍ଧିଲା ଭିତରେ ମୋ ଭଉଣୀ କହିଲା ତୁ ଏ ଶାଢ଼ୀଟା କେଉଁଠୁ ଆଣିଲୁ କିଲୋ ଏତେ ସୁନ୍ଦର ଲାଗୁଛି ମୋ ପାଇଁ ଗୋଟିଏ ଏମିତିଆ ଶାଢ଼ୀଟେ ଆଣିଦିଅନ୍ତୁନି ମୁଁ କହିଲି ଏମିତି ଏମିତି ମୁଁ ମଗାଇଥିଲି ଅଳ୍ପ ପଇସାରେ ଶାଢ଼ୀଟା ଆପଣ ମୋତେ ଦେଇଥିବାରୁ ଯୋଗାଇ ଦେଇଥିବାରୁ ସେଥି ସକାଶେ ଆପଣାକୁ ବହୁତ ବହୁତ ଧନ୍ୟବାଦ